ହଁ ମୁଁ ଆମର କାର୍ତ୍ତିକଶ୍ୱର ପୂଜାରେ ଯେଉଁଟାକି କାର୍ତ୍ତିକଙ୍କର ଯେଉଁ ମୂର୍ତ୍ତିଟା ଯେଉଁ ତିଆରି ହୁଏ ତା'ଦ୍ୱାରା ଆମେ ବଡ଼ ମୂର୍ତ୍ତି ସେତେବେଳେ ତିଆରି କରିଥିଲି ଯାହା ଦ୍ୱାରା କି ମାଟିର ଅସୁବିଧା ଥିଲା କି ଓ ରଙ୍ଗ ତୂଳୀରେ ରଙ୍ଗ ନଥିଲା ରଙ୍ଗ କିଣିବା ପାଇଁ ବହୁତ ଅସୁବିଧା ହେଉଥିଲା ତ ସେତେବେଳେ ସେଇ ଟାଇମ୍ରେ ବହୁତ ଅସୁବିଧାରେ ଏମିତି ଫେସ୍ କରିବାକୁ ପଡ଼ିଛି ଯେଉଁଟାକି ଆମକୁ ସେତିକିବେଳେ ବହୁତ ଅସୁବିଧା ମାନେ ଜଣାଇଦେଲା ଯେ କି ଏତେ ଅସୁବିଧା ହେଇପାରେ ଗୋଟେ ବଡ଼ ମୂର୍ତ୍ତି ତିଆରି କଲାବେଳେ ତୋ ତ ତେଣୁ ମୁଁ ପ୍ରେରଣା ପାଇଲି ମୋ ବାପା ସବୁ ରଙ୍ଗ ଆଣିକି ଦେଲେ ତ ସେ ତା ଦ୍ୱାରା ଆମେ ସବୁ ଭଲସେ କରି ପାରିଲେ